ବିଶେଷ କରି ଆମେ ଚାଷ ଉପରେ ନିର୍ଭର କରି ରହିଥାଉ କାରଣ ଆମେମାନେ ଚାଷୀ ଘରର ପିଲା ଆମେ ହୋଇଥିବାରୁ ଆମ ବାପା ମା ମାନେ ସମସ୍ତେ ଚାଷ ଉପରେ ନିର୍ଭର କରି ହିଁ ରହିଥାନ୍ତି ତେଣୁ ଆମେ ବାରିଆଡ଼ରେ ବିଶେଷ କରି ଚାଷ କରି ହିଁ ଖାଦ୍ୟପେୟ କରିବା ପାଇଁ ହିଁ ନିର୍ଭର ରହିଥାଉ ତେଣୁ ଆମେ ବାରିରେ ଶାଗ ଶାଗ ଜାତୀୟ ବହୁତ ପ୍ରକାରର ଗଛ ଲଗାଇ ଅଛୁ ଏବଂ ଫଳ ପରିବା ଉପରେ କଖାରୁ ମଧ୍ୟ ବିଶେଷକାର ରହିଥାଏ କାରଣ କଖାରୁଟା ଆମ ଗାଁ ଗାଉଁଲିରେ ଆମ ବାଡ଼ି ଆଉ ଚାଳ ଘର ରହିଥିବାରୁ ପିଢ଼ାମାନଙ୍କରେ ଆମେ କଖାରୁ ପୋଇ ଲାଉ ଆଦି ଗଛ ଲଗାଇଥାଉ ଲଟା ଜାତୀୟ ଗଛ ଲଗାଇଥାଉ ଏବଂ ଶାଗ ଉପରେ ଖଡ଼ା ଶାଗ କୋଶଳା ଶାଗ ଏବଂ ପାଳଙ୍ଗ ଶାଗ ଆଦି ମଧ୍ୟ ଲଗାଇ ଦେଇଥାଉ ପରିବା ମଧ୍ୟ ବାଇଗଣ ଗଛ ଭେଣ୍ଡି ଗଛ ଆଉ ଆଦି ଆମେ ଲଗାଇଥାଉ ବିଶେଷ କରି ଆମ ବାରିରେ ଋତୁ ଅନୁଯାୟୀ ଏହି ଗଛ ସବୁ ଆମେ ଲଗାଇ ଆମ ପରିବାର ପୋଷଣ କରିଥାନ୍ତି ତେଣୁ ଆମେ କିପରି ଭାବରେ ଆମ ଖାଦ୍ୟପେୟ କରିବା ତେଣୁ ଆମେ ଚାଷ କରି ହିଁ ଖାଦ୍ୟପେୟ କରିବା ନିହାତି ଆବଶ୍ୟକ ଏହା ଏଥିରେ ବିନା ସାର ମସଲା ଆଥିରେ ଆମେ ଶସ୍ୟ ଉତ୍ପାଦନ କରିଥିବା ଏବଂ କରିବା ଏବଂ ନିଜେ ଖାଦ୍ୟପୋଷଣ କରିବା ଏହା କରିବା ନିହାତି ଆବଶ୍ୟକ ଅଟେ ଏହା ସମସ୍ତଙ୍କ କରିବା ନିହାତି ଆବଶ୍ୟକ